ହ୍ୟାଲୋ ଆପଣ ରବି ଡ୍ରାଇଭର କହୁଛନ୍ତି ତ ମୁଁ ଆଜ୍ଞା ବିକାଶ କହୁଥିଲି ଆଉ ଆପଣଙ୍କର ଓଲାରେ ମୁଁ ଗୋଟିଏ ବୁକ କରିଥିଲି ଯିବା ପାଇଁ ଜଟଣୀରୁ ଭୁବନେଶ୍ୱର କିନ୍ତୁ ମୁଁ ଏଗାରଟା ପାଇଁ କହିଥିଲି ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହାନ୍ତି ଆପଣଙ୍କର କ'ଣ ଅନ୍ୟ କିଛି କାମ ଥିଲା କି ଏବଂ ଶୀଘ୍ର ଆସି ପହଞ୍ଚ କାହିଁକି ନା ମୋର ବହୁତ ଜରୁରୀ କାମ ରହିଛି